ଆମର ଅନେକ ଗୃହପାଳିତ ପଶୁ ଅଛନ୍ତି ଯେମିତିକି ଗାଈ ଛେଳି ମେଣ୍ଢା ଘୁଷୁରୀ ମଇଁଷି ଏପରି ଅନେକ ଗୃହପାଳିତ ପଶୁ ଅଛନ୍ତି ସେଥିମଧ୍ୟରୁ ଗାଈକି ଆମେ ପାଳନ କରିକି ଅନେକ ଲାଭବାନ ପାଇ ପାରୁଛୁ ଗାଈର ବହୁତ ଉପକାର ଗାଈ ଆମକୁ ଉପକାର ଦେଉଛି କାରଣ କ'ଣ ଦେଉଛି ନା ଗାଈ କ୍ଷୀର କ୍ଷୀରରୁ ଦହି ହେଉଛି ଘିଅ ହେଉଛି ତା'ପରେ ସେ କ୍ଷୀର ଘିଅ ଦହି ଏମାନେ ବିକିକି ଆମେ ଲାଭବାନ ହେଇପାରୁଛୁ ଗାଈମାନେ ଗୋବର ଯେଉଁ ଦେଉଛି ଗୋବରରୁ ଜାଳେଣି ହେଇ ପାରୁଛି ବିଲରେ ଖତ ହେଇପାରୁଛି ସାର ବି ଗୋଟେ ହେଇପାରୁଛି ତା'ପରେ ସେ କ'ଣ କି ଗାଈ ବହୁତ ଲାଭବାନ ବି ଦେଇ ପାରିବ ଛେଳି ରଖିଲେ ଛେଳି ତାର ଛୁଆ ହେବ ଯେତେବେଳେ ଦୁଇଟା ଛୁଆ ଦେବ ସିଏ ବି ଲାଭ ହେବ ଛେଳି କ୍ଷୀର ବି ଛେଳି କ୍ଷୀର ବି ପିଲାମାନଙ୍କର ଉପକାର ହେଇପାରୁଛି ତା'ର ମାଂସ ବି ବିକ୍ରି କରିକି ଲାଭବାନ ହେଇପାରିବା ମେଣ୍ଢା ମେଣ୍ଢାରେ ବି ସେମିତି ତା'ର ମାଂସ ବି ଦରକାର ହେଉଛି ତା'ପରେ ଘୁଷୁରୀ ଘୁଷୁରୀ ବି ମାଂସ ହେବ ଖାଇପାରିବେ ତା'ପରେ ଘିଅ ତାର କ୍ଷୀର ଦେବ ଘିଅ ବି ହେଇପାରିବ ମଇଁଷିଟା ସେମିତି ମଇଁଷିର ମଇଁଷି ବି ସେମିତି କ୍ଷୀର ଦେବ କ୍ଷୀରରୁ ଘିଅ ହେବ ତା'ପରେ ଗୋବର ଗୋବରରୁ ବିଲରେ ଖତ ହେବ ଏହିପରି ସବୁ ଗୃହପାଳିତ ପଶୁ ରଖିଲେ ବହୁତ ଲାଭବାନ କରିପାରିବ ଏହି ମଧ୍ୟ ଆମେ ଟଙ୍କା ରୋଜଗାର କରିପାରୁଛେ ଗୃହପାଳିତ ପଶୁ ରଖିକି ମୁଁ ବହୁତ ରୋଜଗାର କରିପାରୁଛି